ଓଡ଼ିଆ ଲୋକମାନେ ଭାଷା କହୁନଥିବା ଅନ୍ୟମାନଙ୍କ ସହ ଯୋଗାଯୋଗ କରିବା ପାଇଁ ନିଜର ଭାଷାର ସାହାଯ୍ୟ ନେଇଥାନ୍ତି କାରଣ ଓଡ଼ିଆ ଭାଷା ଓ ଅନ୍ୟ ଭାଷା ମଧ୍ୟରେ ସାମାନ୍ୟ ସାମଞ୍ଜସ୍ୟ ରହିଥାଏ ଅନ୍ୟ ଭାଷାର ଶବ୍ଦ ଗୁଡ଼ିକ ଓଡ଼ିଆ ଭାଷାରେ ମଧ୍ୟ ଅନେକାଂଶରେ ପ୍ରଚଳିତ ହୋଇଥାଏ ଯାହାଦ୍ୱାରା କି ଏକ ଅଣଓଡ଼ିଆ ଭାଷୀ ଲୋକଙ୍କୁ ଏତେଟି ଅସୁବିଧା ହୋଇନଥାଏ